ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଥମେ ଆମକୁ ପ୍ରଚୁର ପରିମାଣରେ ଅର୍ଥ ଦରକାର ଯେପରିକି ଅର୍ଥର କୌଣସି ଅଭାବ ରହିବ ନାହିଁ ବେପାରରେ ତାପରେ ଆମକୁ ଗୋଟେ ଗୃହ ବା ଗୋଟେ ବଡ଼ ହଲ୍ ଦରକାର ଯେଉଁଥିରେ କି ଆମେ କଞ୍ଚାମାଲ ଆଣିକି ସୁରକ୍ଷିତ ଭାବରେ ରଖିପାରିବା ଯେପରି ସେଥିରେ କୌଣସି ଅସୁବିଧା ନ ହବ ତାପରେ ବିଜ୍ଞାପନ ପାଇଁ ଆମେ ମୋବାଇଲ୍ ଟିଭି ଆଉ କାଗଜ ପୋଷ୍ଟର୍ ବ୍ୟାନର୍ ଇତ୍ୟାଦି ବ୍ୟବହାର କରିପାରିବା ବ୍ୟବହାର କରିବା ଦ୍ୱାରା ସମସ୍ତ ପ୍ରକାର ଲୋକ ଜାଣିପାରିବେ ଯେ ଏଠାରେ କୌଣସି ପ୍ରକାର ଏକ ବ୍ୟବସାୟ ଆରମ୍ଭ ହୋଇପାରିଛି ଏଥିପାଇଁ ଆମକୁ ସବୁ ପ୍ରକାର ଧ୍ୟାନ ଦବା ପାଇଁ ପଡ଼ିବ କାନ୍ଥରେ ପୋଷ୍ଟର୍ ନାହାଁନ୍ତି ବାକୁ ପଡ଼ିବ ଆଉ ମୋବାଇଲ୍ରେ ଭଲ ଭାବରେ ବିଜ୍ଞାପନ ଦେଇ ଟିଭିରେ ବିଜ୍ଞାପନ ଦେଇ ମୋବାଇଲ୍ରେ ବିଜ୍ଞାପନ ଦେଇ ସମସ୍ତଙ୍କୁ ଜଣାଇବା ପାଇଁ ପଡ଼ିବ ସମସ୍ତେ ଜାଣିପାରିଲେ ବ୍ୟବସାୟଟି ସୁରୁଖୁରୁରେ ଆରମ୍ଭ ହବ ଓ ମଧ୍ୟ ଚାରିଆଡ଼େ ସମସ୍ତେ ଜାଣିପାରିବେ ଏଠାରେ ଗୋଟେ ସୁପରିଚିତ ନୂତନ ବ୍ୟବସାୟ ଆରମ୍ଭ ହୋଇଛି ଏଥିପାଇଁ ଆମକୁ ବିଜ୍ଞାପନ ଯୋଗାଯୋଗ କରିବା ପାଇଁ ବିଜ୍ଞାପନ ଦେବା ପାଇଁ ସମସ୍ତଙ୍କୁ କହିବା ପାଇଁ ପଡ଼ିବ ଏଥିପାଇଁ ଆମକୁ ବିଜ୍ଞାପନ ଦେବା ପାଇଁ ପଡ଼ିବ